ମୋତେ ବସନ୍ତ ଋତୁରେ ଭ୍ରମଣ କରିବା ପାଇଁ ବହୁତ ଭଲ ଲାଗେ ଏହି ଋତୁ ମୋର ପ୍ରିୟ ଋତୁ ଅଟେ ଋତୁରାଜ ବସନ୍ତ ଆସିଲେ ପୃଥିବୀରେ ନିର୍ମଳ ଶୋଭା ଜଗତରେ ସୃଷ୍ଟି ହୋଇଥାଏ ଏହି ଋତୁ ହେଉଛି ଋତୁ ମାନଙ୍କର ରାଜା ଏହି ଋତୁରେ ଚାରିଆଡ଼ ପରିଷ୍କାର ପରିଚ୍ଛନ ରହିଥାଏ ନୂଆ ପତ୍ରମାନ ଗଛରେ ଅଙ୍କୁରିତ ହେଉଥାନ୍ତି ଏବଂ କୋଇଲିର କୁହୁତାନ ମନ ମୋହି ନେଉଥାଏ ଏହି ଋତୁଟି ସମସ୍ତଙ୍କର ପ୍ରାୟ ପ୍ରିୟ ପ୍ରିୟର ଋତୁ ହୋଇଥାଏ କାରଣ ଏହି ଋତୁରେ ବିଶେଷ ଖରା ହେଉନଥାଏ କିମ୍ବା ଅଧିକ ଶୀତ ହେଉନଥାଏ ଏବଂ ବର୍ଷା ମଧ୍ୟ ଅଧିକ ହେଉନଥାଏ ତେଣୁ ଏହି ଋତୁଟି ନିର୍ମଳ ଋତୁ ଭାବରେ ସବୁଠାରୁ ପରିଚିତ ହୋଇଥାଏ ଏହି ସମୟରେ ଭ୍ରମଣ କରିବାକୁ ଗଲେ ନା ବର୍ଷାର ଭୟ ଥାଏ ନା ଶୀତର ନା ଅଧିକ ଗରମର ଭୟ ଥାଏ ତେଣୁ ଭ୍ରମଣ କରିବା ମଧ୍ୟ ଆନନ୍ଦଦାୟକ ହୋଇଥାଏ ଏବଂ କୋଇଲିର କୁହୁତାନ ଏବଂ ବିଭିନ୍ନ ପକ୍ଷୀମାନଙ୍କର ମନ ମତାଣିଆ ଗୀତ ସହିତ ନୂତନ ଫୁଲମାନଙ୍କର ବାସ୍ନା ମନକୁ ଯେପରି ବିମହିତ କରିଥାଏ ତେଣୁ ଏହି ଋତୁରେ ଭ୍ରମଣ କରିବା ପାଇଁ ମୋତେ ବହୁତ ପସନ୍ଦ ଅଟେ